ଅଞ୍ଚଳର ମୂଳ କଳା ହେଲା ସଂକୀର୍ତ୍ତନ ଯେଉଁଟାକି ସାରା ଓଡ଼ିଶାରେ ପ୍ରସିଦ୍ଧ ଯେଉଁ ଭଜନ କୀର୍ତ୍ତନ ଏତେ ସବୁ ହେଉଛି କିନ୍ତୁ ଆମ ଅଞ୍ଚଳରେ ଆଉ ଅନ୍ୟ ଅଞ୍ଚଳର ସଂକୀର୍ତ୍ତନ ଭିତରେ ବହୁତ ଫରକ ରହୁଛି କାରଣ ଆମ ଅଞ୍ଚଳରେ ସଂକୀର୍ତ୍ତନ ହେଉଛି ଯେଉଁ ଢାଞ୍ଚାରେ ନଦିଆ ଆଉ ସଂକୀର୍ତ୍ତନ ଚମ୍ପୁ ଓଡ଼ିଶୀ ଆଉ ନଦିଆ କୀର୍ତ୍ତନ ଏସବୁ ହେଉଛି ଏବଂ ବିଭିନ୍ନ ପ୍ରକାର ତାଳମାନ ଆଉ ଅନ୍ୟ ଅଞ୍ଚଳରେ ସେ ତାକୁ ଗୋଟିପୁଅ ନାଚ ସମ୍ବଲପୁରୀ ନାଚ ଆକାରରେ ଦଣ୍ଡ ନାଚ ଆକାରରେ ସଂକୀର୍ତ୍ତନଟାକୁ କରୁଛନ୍ତି କିନ୍ତୁ ଆମେ ତାଙ୍କୁ ଛାନ୍ଦ ଚୌପତି ଚୋଖୀ ପଞ୍ଚମବରାଡ଼ି ଏବଂ ନଦିଆ ସ୍ୱରରେ ଆଉ ତାକୁ ସଂକୀର୍ତ୍ତନ କରୁଛୁ ତେଣୁ ଆମର ସଂକୀର୍ତ୍ତନ ଆମ ଅଞ୍ଚଳର ବହୁତ ପ୍ରସିଦ୍ଧ ରହିଛି ଆମ ସଂକୀର୍ତ୍ତନମାନ ବହୁତ ଭଲ ସଂକୀର୍ତ୍ତନ କରନ୍ତି